ମୁଁ ପବ୍ଜି ଗେମ୍ ଖେଳୁଛିି ପବ୍ଜି ଗେମ୍ ଖେଲିବା ପାଇଁ ମୋତେ ଭଲ ଲାଗୁଛି ଆଉ ସେଇଠି ଆମ ପାଖରେ ସାଙ୍ଗମାନେ ମିଶି ଖେଲୁଛନ୍ତି ସବୁ ତାଙ୍କର ବି ବେଶୀ ସେ ପ୍ରତି ଭାବନା ଚିନ୍ତା ବେଶୀ ଅଛି ଖେଳିବା ପାଇଁ ଆଉ ଖେଳିବା ପାଇଁ ଏତେ ଏତେ ମଜା ଯେ ସେଇଠି ସବୁ ସାଙ୍ଗ ମିଶିକରି ଆମେ ଗୋଟେ ଜାଗାରେ ହେଇକରି ଖେଳୁଛୁ ଆଉ